ଆଜ୍ଞା ମୁଁ ପର୍ଶୁରାମ କହୁଥିଲି ଦି ଦିନ ପୂର୍ବରୁ ଗୋଟିଏ ଗାଡ଼ି ବୁକ୍ କରିଥିଲୁ ଆମେ ଟିକିଏ ବୁଲିଯିବା ପାଇଁ ଆଉ ସେ ଗାଡ଼ିବାଲା ଫୋନ୍ ମୋଟେ ଉଠାଉ ନାହାନ୍ତି ଆପଣ ଟିକେ ତା' ହାତରେ କଣ୍ଟାକ୍ଟ୍ କରିକି ଆମକୁ ଟିକେ ଜଣାନ୍ତୁ ସିଏ ଆସିବେ ନା ନ ଆସିବେ